ଆଜ୍ଞା ଚାଲ କେଇଟି ପ୍ଲାନ୍ କରିବା କହନା ଚାନ୍ଦିପୁର ଯାଇନି ହଁ ବାରଟା କିସବାର କେ ବାର କେବାରଟା ଗନେ ହେବ କହନା ଆମେ ବୁଧୁବାର ଯିବା ରବିବାର ଯିବା ହଉ

ହଉ ଯିବା ମୁଁ ତାହାନେ ଆମ ଆଜ୍ଞା ମୁଁ ତାହାନେ ଆମ ବାବୁକୁ କହିଦେଉଛୁ ଯିବା ଆ ତମେ ବି କହିଦିଅ ତମେ ବି ତମ ବାବୁଙ୍କୁ କହିଦେଲ ହେଲା ଗାଡ଼ିଟା ଟିକିଏ ବୁକ୍ କରିଦେବେ ନା କେ ବାଇକ୍ ରେ ଯିବାନା ଏ ଯୋଉ

ହୁଁ ହଉ ଯିବା ଯଦି ସାଙ୍ଗ ହେଇକି ଯିବାନା ମଜା ହବ ହଁ ସେଟି ବାଲିର ଟିକିଏ ହଉ ଆସ ଆସ ଚାଲୁନ ହଉ

ହଉ ଆସ ଲୋ ଭାଇଲୋ ମୁଁ ଆ ବାହାରି ସାରିଲିଣି

ହଁ ମୋ ଛୁଆ ହଁ ଟିକିଏ ଛୁଆମାନଙ୍କର ରବିବାରଟାରେ ଟିକିଏ ମଟନ୍ ନେଇଯିବା ହଁ ସବୁ ଚଳେ ହଁ ଆଉ ଛାଡ଼ିବୁନା ମଟନ୍ ଖାଇବନା ମଟନ୍ ଖାଇନେ ଦେହରେ ବଳ ହେବନା ଆଉ ତମେ କହୁଛ ଚିକେନ୍ ହଏ ଚିକେନ୍ ର କିଛିନାଇଁ ହଁ ମୁଁ ମଟନ୍ ଭଲ ରୋଷେଇକରେ ଦେଖିବ ମଟନ୍ ଏମିତି ରୋଷେଇ କରିଦେମି ହାତ ଚାଟିଚାଟି ଭାତ ଖାଇବ ଆଉ କିସ କରିବା ଆଉ ଆଉ କିସ କରିବ ସାଲାଡ଼୍ ହଁ ଟିକିଏ ହଁ

ହଁ ହଉ ବଲ୍ ଫଲ୍ କିସ ନେଇଯିବ ନେବାକଥା ନେଇଯିବ ସିଠି ଖେଳାଖେଳି କରିବେ ହୁଁ

ହଁ ଲୋ ହଁ ହଁ ହଁ ହଁ ସେମାନେ ତ କିଛି ତାଙ୍କୁ ଶିଖିବେ

ହୁଁ ହଁ ବେଳାଭୂମିରେ ବୁଲିଲେ କିସ ଖାଇଲେ କିସ ଦେଖିଲେ ହଁ ସେଇଟା ତ

ଭଲ ହେଲା ତ ହଁ ସିଏ ଭଲ କରିବେ ଭଲ କରିବେ କରିବେନି କେମିତି ଭଲ କରିବେନା ଆଉ ହଁ ହଁ ହଁ ହଁ ହଁ

ହଁ ଆଉ ହଁ ହଁ ମଟନ୍ ଟା ଆଗେ ଖାଇଦେଇ ତାପରେ ଟିକିଏ ଫୋଟୋ ଉଠେଇବା ଫୋଟୋ ଫୋଟୋ ଟିକିଏ ଉଠେଇଦିଅ ହଉ ଛୁଆ ହଉ ଛୁଆ ଦୁଇଟାକୁ ଆଣି ଦେନେ ଫୋଟୋ ଟିକିଏ ଉଠେଇବେ ଆଗେ ହଁ ମୋବାଇଲ୍ ଟା ଟିକିଏ ପକାଅ କ୍ୟାମେରା ଏଇ ତ ମଟନ୍ ଟା ରନ୍ଧା ହେଉଛୁ ହଁ ହଁ ହଁ ହଁ ହଁ ଖାଇସାରି ହଁ ହଁ ଟାଇମ୍ ହେଇଗଲାଣି ଫେର୍ ଖାଇସାରି ଯିବାନା

ହଁ

ନା ୟୁଟ୍ୟୁବ୍ ର ଛାଡ଼ିଦେବା ୟୁଟ୍ୟୁବ୍ ର ହଁ ଛାଡ଼ିବାନା ହୁଁ ହଁ ହଁ ଆଉ ଭଲ ହେବନା ପୂରା ନିହାତି ହଁ କିସ କହିଲା ଲୋ ହଁ ଘରୁକୁ ଜଣା ପଡ଼ିବନିକି ଗଲାପରେ ଜାଣିବା ଯେ କାହାକୁ ଡାକେ କିସ କରେ ସେଟା ତ ପରେ ଏ ଚାଲ ଚାଲ ଖାଇସାରେ ହଁ ହଁ ହଁ ଖାଇଖୁଆ ସାରେ ହୁଁ ପାଣି ପାଖର ଟିକିଏ

ହଁ ପାଣି ଟିକିଏ ଦେଖିକି ଯିବାନା ପାଣି ଦେଖିବା ଟିକିଏ ଫୋଟୋ ଉଠେଇବା ଟିକିଏ ଖାଇଖୁଆ ଦେବା ଟିକିଏ ଚାଲ କି କାମଟା ସରି ଚାଲ ଚାଲ ଆସ ଖାଇବ ଖାଇଦେବା ଆସ